ମୁଇଁ ଆମର ବଗିଚାରେ ବିଭିନ୍ନ ଫଳ ଗଛ ଆଉ ଫୁଲ ଗଛ ଲଗାଇଛି ସେ ଗଛ ହେଉଛି ଆମ୍ଭ ଗଛ ପଣସ ଗଛ କଦଳୀ ଗଛ ନଡ଼ିଆ ଗଛ ପିଜୁଳି ଗଛ ଡ଼ାଳିମ୍ବ ଗଛ ଆଉ ଫୁଲ ଗଛ ହେଉଛି ଗେଣ୍ଡୁ ଗେଣ୍ଡୁ ଫୁଲ ଟଗର ଫୁଲ ମନ୍ଦାର ଫୁଲ ଚମ୍ପା ଫୁଲ ଲଗାଇଛେଁ ଏହି ଏହି ବଗିଚାରେ ମୁଁ ପ୍ରତିଦିନ ଗଛମାନଙ୍କରେ ପାଣି ଦିଏ ଓ ସେହି ଗଛମାନଙ୍କର ଯତ୍ନ ନିଏ ସେହି ବଗିଚାରେ ଥରେ ବହୁତ ମୂଷା ହୋଇଯାଇଥିଲେ ଆଉ ଆମର ଗଛମାନଙ୍କୁ କାଟି ଦେଉଥିଲେ ମୁଁ ଗାତ କୁଡ଼ି ଖୁଟା ଗାଢ଼ିଲି ତା'ପରେ ରିଲ୍ ଲଗଅଇଲି ରିଲ୍ର ପବନ ଆବାଜ୍ର ଶୁଣି ମୂଷାମାନେ ଓଲ୍ହାଇ ଗଲେ